ବୟସ୍କ ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଏମିତି ବହୁତ ଖେଳ ତ ଖେଳୁଛନ୍ତି କିନ୍ତୁ ଆମ ଅଞ୍ଚଳରେ ବୟସ୍କ ଲୋକମାନେ କ୍ୟାରମ୍ ବୋର୍ଡ଼୍ ଖେଳିବାକୁ ବହୁତ ପସନ୍ଦ କରନ୍ତି ଏ କ୍ୟାରମ୍ ବୋର୍ଡ଼୍ ଖେଳ ଗୋଟିମାନଙ୍କର ଖେଳ ଯେଉଁଟାକି ଲୋକମାନେ ବସି ବସିବା ଖେଳ ସେଇଟା ଚାରିଜଣ ବସିବେ ବସି ସାରିଲାପରେ ସେଇଟା କ୍ୟାରମ୍ ଖେଳାଯାଏ ଯେଉଁଟାକି ବେଶୀ ପରିଶ୍ରମ ମଧ୍ୟ ନାହିଁ ଏବଂ ବୟସ୍କ ଲୋକମାନଙ୍କ ପାଇଁ ଏ କ୍ୟାରମ୍ ବୋର୍ଡ଼୍ ଖେଳଟା ବହୁତ ଭଲ ହୁଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୁଏ ଯେଉଁଟାକି ବହୁତ ମଜାରେ ସେମାନେ ଏକାଠି ହେଇକି ଖେଳ ଖେଳିଥାନ୍ତି